ମୁଁ ଛୋଟ ଥିଲା ସମୟରେ ଆମର ଗାଁରେ ଭଜନ କୀର୍ତ୍ତନ କରା ହଉ ଥିଲା ଆଉ ଭଜନ କୀର୍ତ୍ତନରେ ହେଲାବେଳେ ମୁଁ ଯାଇକି ଶୁଣି ଶୁଣି ମୋତେ ଆଗ୍ରହ ହେଲା ଭଜନ କୀର୍ତ୍ତନ କରିବା ପାଇଁ ଆଉ ମୋତେ ଜଗନ୍ନାଥଙ୍କର ଭୋଜନ ବହୁତ ଭଲ ଲାଗେ ଆଉ ସେଇଠି ଯାଇ ଯାଇକା ମୁଁ ଭଜନ କୀର୍ତ୍ତନ ସବୁ ଶୁଣିଲି ଶିଖିଲି ଆଉ ଏବେ ମୁଁ ଜଗନ୍ନାଥଙ୍କର ଗୀତ ଗାଇବାକୁ ଭଲ ପାଏ